ଆମ କେନ୍ଦୁଝର ଜିଲ୍ଲା ଅନ୍ୟ ଜିଲ୍ଲାଠୁ ଭିନ୍ନ ଆମ କେନ୍ଦୁଝର ଜିଲ୍ଲାରେ ପ୍ରଚୁର ମାତ୍ରାରେ ଅର୍ଥ ଉପାର୍ଜନ ହେଉଛି ଯାହାକି ଆମ କେନ୍ଦୁଝର ଜିଲ୍ଲାରେ ଆଇରନ୍ ବହୁତୁ ଖଣିଜ ପଦାର୍ଥ ବହୁତୁ ରହୁଛି ଯାହାକି ବାହାର ଦେଶକୁ ରପ୍ତାନୀ ହେଉଛି ଆଉ ଆମ କେନ୍ଦୁଝର ଜିଲ୍ଲାରୁ ଏହି ସବୁ ରପ୍ତାନୀ ଦେଖିକି ରାଜନୈତିକ ଇଏ ସବୁ କେନ୍ଦୁଝର ଜିଲ୍ଲା ପ୍ରତି ଅଧିକ ଆନ୍ତରିକତା ରହିଛି ତେଣୁ ଯାହା ଭଲ ମନ୍ଦ ହେଲେ କେନ୍ଦୁଝର ଜିଲ୍ଲାକୁ ଆଗେ କିଛି ଇଏ କରୁଛନ୍ତି

କେନ୍ଦୁଝର ଜିଲ୍ଲାରେ ସବୁ ରୋଜଗାର ପନ୍ଥା ସବୁ ଚାଷ ଇଏ ଉନ୍ନତ ମାନର ହେଉଛି ସବୁ ଭଲ ପରିବେଶ ଭଲ ଇଏ ରହୁଛି ତେଣୁ ଗଛ ବୃକ୍ଷ ଏଥିରେ କେନ୍ଦୁଝର ଜିଲ୍ଲା ଅଧିକ ଜଙ୍ଗଲ ଇଏ ରହୁଛି ତେଣୁ ଜଳବାୟୁ ଶୀତଳିତ ରହୁଛି ଏଥିରୁ ଭଲ ସବୁ ରହୁଛି